ମୋ ମତରେ ଓଡ଼ିଆ ଭାଷାର ତୁଳନା ବଙ୍ଗଳା ଭାଷା ବଙ୍ଗଳା ଭାଷା ସହିତ ସମକକ୍ଷ ବା ତୁଳନା କରଯାଏ କାରଣ ସେମାନଙ୍କ ଭାଷା ଆଉ ଆମ ଭାଷା ବୁଝିବାକୁ କିଛି ସମନ୍ଵିତ ଲାଗେ ସମାନ ଲାଗେ ସେଥିପାଇଁ ଓଡ଼ିଆ ଭାଷା ବଙ୍ଗଳା ଭାଷା ମିଶିଲା ପରି ଲାଗିଥାଏ ବା ସଙ୍ଗେ ସଙ୍ଗେ ହିନ୍ଦୀ ଭାଷା ମଧ୍ୟ ଓଡ଼ିଆ ଭାଷା ସହିତ ମିଶିଲା ପରି ଲାଗେ ସେମାନେ ମଧ୍ୟ ଓଡ଼ିଆରେ ଆସ କହିଲେ ସେମାନେ ମଧ୍ୟ ହିନ୍ଦୀ ଭାଷାରେ ଆ ର ବ୍ୟବହାର କରିଥାନ୍ତି ଏହି ବି ଦୃଷ୍ଟିରୁ ବଙ୍ଗଳା ଭାଷା ଓଡ଼ିଆ ଭାଷା ସହିତ ସମାନ ଲାଗିଥାଏ ଆମେ ଜାଣିରଖିବା ଉଚିତ୍ ବଙ୍ଗଳା ଭାଷା ଏବଂ ଓଡ଼ିଆ ଭାଷା ବା ଓଡ଼ିଆ ଭାଷା ଓ ବଙ୍ଗଳା ଭାଷା ଗୋଟେ ଭାଇ ଭଉଣୀ ସଦୃଶ୍ୟ